ଆମର୍ ମୋବାଇଲ୍ ଫୋନ୍ ଯେନ୍ ଅଛି ବହୁତ ଜିନିଷ୍ କେ ଆମ୍ ବହୁତ କାମ୍ କରି ପାରୁଛି ଇଣ୍ଟରନେଟ୍ ଚଲେଇ ପାରୁଛୁ ୟୁଟ୍ୟୁବ୍ ଦେଖି ପାରୁଛୁ ଟିକେଟ୍ ବୁକିଙ୍ଗ୍ କରି ପାରୁଛୁ ଅନଲାଇନ୍ ପଇସା ପତର୍ ପଠେଇ ପାରୁଛୁ ଆଉ ଯେତିକି ସୁବିଧା ବହୁଟି ସୁବିଧା ଅଛି ମୋବାଇଲ୍ରେ ଆଉ କେତେବେଲେ ଭିଡ଼ିଓ ଫିଡ଼ିଓ ଦେଖି ପାରୁଛୁ ଆଉ ଟିକେଟ୍ ଫିକେଟ୍ କରୁ ପାରୁଛୁ ଟ୍ରେନ୍ରେ ଟିକେଟ୍ କରି ବସ୍ ଟିକେଟ୍ କରି ପାରୁଛୁ ଆଉ କେତେବେଲେ କେମିତି ପଇସା ପତର୍ ଲୋକ ପଠେଇ ପାରୁଛୁ ଆଉ କେତେବେଲେ ବୋର୍ ଲାଗିଲେ ମୋବାଇଲ୍ରେ ଭିଡ଼ିଓ ଫୋଟ୍ ଦେଖି ପାରୁଛୁ ଗାନା ଦେଖୁଛୁ ଗାନା ଶୁନୁଛୁ ଆଉ ବହୁତ ଜିନିଷ୍ ଟାଇମ୍ ଦେଖ୍ବାର୍ ଲାଗି ଠିକ୍ ସୁବିଧା ହଉଛି କାହା ସାଙ୍ଗେ କଥା ହବାର୍ ଲାଗି ଠିକ୍ ସୁବିଧା ହଉଛି ଫୋନ୍ରେ ଭିଡ଼ିଓ କଲ୍ରେ କଥା ହବାର୍ ଲାଗି ଠିକ୍ ସୁବିଧା ହଉଛି ଆଉ କେଉଁ ଜିନିଷ୍ ଟି କରବାର୍ ଲାଗି ଭଲ୍ ସୁବିଧା ମିଲୁଛି ଆଉ ଯେତିକି ବି ସୁବିଧା ବହୁତ ସୁବିଧା ଆମର୍ ଫୋନ୍ରେ ଅଛି ଯେନ୍ତା କି ଇନର୍ ଇଣ୍ଟରନେଟ୍ ଆଉ ୟୁଟ୍ୟୁବ୍ ଫିୟୁଟ୍ୟୁବ୍ ଯେନ୍ତା ବି ଦେଖି ହଉଛି ଟିକେଟ୍ ବୁକିଙ୍ଗ ବି କରି ପାରୁଛୁ ଟ୍ରେନ୍ ବସ୍ ଏରୋପ୍ଲେନ୍ କେନସି ବି ଟିକେଟ୍ ହଉ ବୁକିଙ୍ଗ୍ କରି ପାରୁଛୁ ବହୁତି ଜିନିଷ୍ ଅନଲାଇନ୍ କାମ୍ ବି ହଉଛି ଗୁଗୁଲରେ ବି ବହୁ ଜିନିଷ୍ କାମ୍ କରି ପାରୁଛୁ ଆମେ